ମୁଁ ଗୋଟିଏ ଶାଢ଼ୀ କିଣିଥିଲି ସେ ଶାଢ଼ୀଟି ମାତ୍ର ତିନିଶହ ଟଙ୍କାରେ କିଣିଥିଲି କିନ୍ତୁ ଆଜିକୁ ଚାରିବର୍ଷ ହେଇଗଲା ମୋ ଶାଢ଼ୀଟି ଆଗରୁ ଯେମିତି ଥିଲା ସେମିତି ହିଁ ଅଛି ଏପର୍ଯ୍ୟନ୍ତ କଲର୍ ଛାଡ଼ିନାହିଁ